ଆଗରୁ ତ ଗାଡ଼ି ମଟର୍ ନାଇଁଥାଇବାର୍ ଲୋଗ୍ ବହୁତ୍ ଅସୁବିଧା ହେଉଥିଲେ ଇହାଦେ ଆମ ବରଗଡ଼୍ ଜିଲ୍ଲାନୁ ସବୁ ସୁବିଧା ହେଲାନ ଗାଡ଼ି ଅଛି ବସ୍ ଯାଉଛେ ଟ୍ରେନ୍ ଟ୍ରେନ୍ର ସୁବିଧା ବି ରହିଛି ଫିର୍ ଫିର୍ ବାଇକ୍ ଯାଉଛନ୍ ମୋଟରସାଇକେଲ୍ରେ ଯାଉଛନ୍ ଲୋଗ୍ ସଭିଏଁ ସବୁ ସୁବିଧା ହେଲାନ ବହୁତ୍ ପରିବର୍ତ୍ତନ୍ ହୋଇଗଲାନ ଆମର୍ ବରଗଡ଼୍ ଜିଲ୍ଲାନୁ ଇହାଦେ ଘରୋଇ ଘରୋଇ ଘରୋଇ ଘରୁ ବସ୍ ବସ୍ଲେ ସିଧା ବରଗଡ଼୍ରେ ଉତୁର୍ଛନ୍ ଆରୁ ଗମନା ଗମନ କରୁଛନ୍ ଆଉ ବହୁତ୍ ଯାଗାକୁ ଯାଇପାରୁଛନ୍ ଗାଡ଼ି ଗାଡ଼ି ମଟର୍ ସୁବିଧା ହେଲା ଯେତେ ଦିନୁ ଆଗ ତ ଏତେ ସୁବିଧା ନାଇଁହେଇଁଥାଇଁ ଇହାଦେ ଯେତେ ସୁବିଧା ହେଲା ବେଲେ ସବେ ସବୁଆଡ଼କେ ଯେଇପାରୁଛନ୍ ଆଗ ଆଗରୁ ତ ଲୋଗ୍ ଚାଲି ଚାଲି ଯେଉଥିଲେ ସବୁ ଯାଗାକେ ଗାଡ଼ି ମଟର୍ ନେହି ଥି କାହାର୍ କାହାର୍ ଘରେ କେନ୍ତା ଗାଡ଼ି ଗୋଟେ ଗୋଟେ ଥିଲା ଇହାଦେ ତ ସମସ୍ତଙ୍କର୍ ଘରେ ଗାଡ଼ି ଅଛି ସବେ ସବୁ ନିକେ ଯେଇପାରୁଛନ୍ ଆହୁରି ସେମାନେ ବସ୍ରେ ବସ୍ରେ ସାଇକେଲ୍ରେ ଯାହାକେ ଯେନ୍ଥିଁ ମନ୍ ଲାଗ୍ଲା ସେଥି ଯେଇଁପାରୁଛଁନ୍ ଏହାଦେ ସବୁ ସୁବିଧା ହେଲାନ ବେଲେ ବେଲେ ବହୁତ୍ ସୁବିଧା ହୋଇଛି ଏହାଦି